ହଁ ଆଜ୍ଞା କିଏ କହୁଥିଲେ କି ଆଜ୍ଞା ନମସ୍କାର ଆଜ୍ଞା ଭଲ ସବୁ ଠିକ ଚାଲିଛି ଆଜ୍ଞା ଭଗବାନଙ୍କ କୃପାରୁ ଭଲ୍ସେ ଅଛି ସାର୍ ଆଜ୍ଞା

ଆଉ ଏବେ ଘରେ ଅଛି ରିଟାୟାର୍ଡ଼ ତ ଅଛି ସାର୍ ଆଉ ଘରେ ଆଗକୁ ଝିଅ ବାହା କରିବାର ଅଛି ଆଛା ଆଜ୍ଞା

ଆଜ୍ଞା ଆଛା ଆଛା ହେଉ ଆଛା କେମିତି କ'ଣ ସୁବିଧା ଅଛି ଲୋନ ଆଜ୍ଞା

ଆଛା ଆଛା ଆଛା ଆଛା

ଆଜ୍ଞା ଆଜ୍ଞା ସେଥିରେ ସେଥିରେ ମାନେ ଆମର ଇନଚାର୍ଜ ସେତିକି ଅଛି ସବସିଡି କଣ ମିଳିବ କି ଆଜ୍ଞା ସବସିଡି କଣ ବ୍ୟବସ୍ଥା ଅଛି କି ଆଛା ଆଛା ଆଜ୍ଞା ଏଇଟା ଏଇଟା ଏଇ ଲୋନ୍ଟା ଏଇଟା କେଉଁ ସ୍କିମ୍ରେ ହୋଇଗଲା ଆଛା ଆଛା ଇଣ୍ଟେରେଷ୍ଟ କେତେ କହିଲେ ଇଣ୍ଟେରେଷ୍ଟ ବହୁତ ନେଇଯାଉଛନ୍ତି ଅନ୍ୟ ବ୍ୟାଙ୍କରେ ଆମର କମ ସୁଧ ଲାଗୁଛି ଆମର କେଜିବିରେ ଅନ୍ୟ ବ୍ୟାଙ୍କରେ କମ ସୁଧ ଲାଗୁଛି ଆପଣ ତ ବହୁତ ସୁଧ ନେଇଯାଉଛନ୍ତି ଆଜ୍ଞା ଆଛା ଆଛା ଆଛା

ଆଛା ଆଛା ଆଜ୍ଞା ଆଜ୍ଞା ଆଜ୍ଞା ଏବେ ଏବେ ମୁଁ କଣ ଶୁଣୁଛି ଏବେ ହୋମ ଲୋନ ପାଇଁ ପରା କଣ ଗୋଟେ ନୂଆ ହୋମ ଲୋନ ପାଇଁ କମ ଇଣ୍ଟେରେଷ୍ଟ କ'ଣ ଗୋଟେ ଲୋନ ଅଛି ହୋମ ଲୋନ ପାଇଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଏଇଟା ଓନ୍ଲି ସର୍ଭିସ୍ ହୋଲଡର ମାନଙ୍କ ପାଇଁ ସେ ହୋମ ଲୋନଟା କେତେ ପର୍ସେଣ୍ଟ ଲାଗୁଛି ଜାଣିଥିବା କଥା ଆଜ୍ଞା ଆଜ୍ଞା ଆଜ୍ଞା

ସେଥିରେ କଣ ସେଥିରେ ସବସିଡି ଅଛି ନା କଣ ଠିକ୍ ଅଛି ହେଉ ହେଉ ଠିକ ଅଛି ସାର୍ ତାହେଲେ ମୁଁ କାଲିକି ଯାଇକରି ବ୍ରାଞ୍ଚକୁ ଯିବି ଆଉ ଆପଣ ତ ପ୍ରାୟ ଥିବେ କାଲିକି ମୁଁ ଭେଟିବି ଆଛା ଆଛା କୋଉ ଦିନ ଭେଟିବୁ ଠିକ ଅଛି କେଉଁ ଦିନ ଭେଟିବୁ ସାର୍ ଠିକ ଅଛି ହଁ ସାର୍ ହଁ ହଁ ସାର୍ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା ଆଜ୍ଞା ହଁ ହଁ ମୁଁ ବ୍ରାଞ୍ଚକୁ ଯାଇକି ଭେଟିବି ଆପଣଙ୍କୁ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ନମସ୍ତେ